ହଁ ନମସ୍କାର କିଏ କହୁଥିଲେ ହେଲୋ ହେଲୋ ହଁ ନାଇଁ ସେ ଅଥୋରିଟି କହୁଥିଲି କୁହନ୍ତୁ

ହଁ ହଁ କିଏ କ'ଣ ହୋଇଛି ଭାଇ ତାଙ୍କୁ

ହଁ ଆସୁଛନ୍ତି ଫରେନରୁ ଆମର ଆମେରିକାରୁ ଆସୁଛନ୍ତି ଡକ୍ଟରଗୁଡ଼ାକ ହଉ କୋଉ କୋଉ ତାରିଖ କହିଲେ ସୋମବାର ଦିନ ଥିବେ ଆଉ ଗୁରୁବାର ଦିନ ରହୁଛନ୍ତି ସୁବିଧା କହିଲେ ସାର୍ ଆପଣଙ୍କୁ ପ୍ରଥମେ ଏମ୍ବୁଲେନ୍ସର ବ୍ୟବସ୍ଥା କରାଯିବ ତାପରେ ଅକ୍ସିଜେନର ବ୍ୟବସ୍ଥା ଅଛି ଯଦି କୌଣସି ଏମରଜେନ୍ସି ହେଉଛି ଯଦି ଇମିଡିଏଟେଲି ଆମର ନବରଙ୍ଗପୁର ହସ୍ପିଟାଲରେ ମଧ୍ୟ ଆଡମିସନ୍ ହୋଇଯାଉଛି ହୋଇସାରିଲା ପରେ ଆପଣ ଯଦି ଚାହୁଁଛନ୍ତି ତେବେ ଆପଣଙ୍କ ଘରେ ଥାଇକି ମଧ୍ୟ ରେଜିଷ୍ଟ୍ରେସନ କରିପାରିବେ ଯଦି ରେଜିଷ୍ଟ୍ରେସନ କରିବେ ନାଇଁ ନାଇଁ ଯଦି ପରେ ଆପଣ କହିବେ ପ୍ରଥମେ ଯଦି ଆପଣ ରେଜିଷ୍ଟ୍ରେସନ କରିବାକୁ ଚାହୁଁଛନ୍ତି ତେବେ ଆପଣ ତେରଶହ ପଚାଶ ଟଙ୍କା ଦେଇକି ଗୋଟେ ରେଜିଷ୍ଟ୍ରେସନ ଫର୍ମରେ ସିଗ୍ନେଚର କରିକି ଆପଣ ପଠେଇବେ ନାଇଁ ନାଇଁ ଗମେଣ୍ଟର ଯେ ଗମେଣ୍ଟ ତାଙ୍କର ଯୋଉ ହସ୍ପିଟାଲର ଅଥୋରିଟି ମାନ ତାଙ୍କର ସାଲାରୀ ପାଇଁ ବି ସେ ନେବେ ନା ସାର୍ ହଁ ସେଟା ପାଇଁ ଆପଣଙ୍କୁ ନାଇଁ ନାଇଁ ଶୁଣନ୍ତୁ ଆସିବାକୁ ପଡ଼ିବ ନାଇଁ ନାଇଁ ଏଟା ଦେବାକୁ ପଡ଼ୁଛି ତାପରେ ହସ୍ପିଟାଲର ବେଡ୍ ଫେଡ୍ର ବି ସୁବିଧା ଅଛି ପେସେଣ୍ଟକୁ ବେଡ୍ ଦିଆଯିବ ତାଙ୍କ ପାଇଁ ଖାଦ୍ୟ ଦିଆଯିବ ତାଙ୍କ ପାଇଁ

ନାଇଁ ନାଇଁ ନାଇଁ ନାଇଁ ସବୁ କିଛି ଫ୍ରି ଆମ ଆପଣଙ୍କୁ ମେଡିସିନ୍ ଫ୍ରିରେ ଦିଆହେବ ଆପଣଙ୍କୁ ଖାଇବା ପିଇବା ଦିଆହେବ ଆପଣଙ୍କୁ ରହିବା ପାଇଁ ସୁବିଧା ଦିଆଯିବ ତାପରେ ଆପଣଙ୍କ ବେଡ୍ ଫେଡ୍ର ସୁବିଧା ନାଇଁ ଖାଲି ପେସେଣ୍ଟକୁ ଦିଆଯିବ ଆଜ୍ଞା ପେସେଣ୍ଟକୁ ଦୁଇ ଟାଇମ୍ ଦିଆଯିବ ସକାଳେ ମିଲ୍ ଦିଆଯିବ ତାପରେ ଉପରବେଳା ଗୋଟେ ଦୁଇଟା ତିନିଟା ବେଳେ ଗୋଟେଥର ଦିଆଯିବ ତାପରେ ରାତିରେେ ଆଠଟା ବେଳେ ନଅଟା ଭିତରେ ଗୋଟେଥର ଦିଆଯିବ ବୁଝିପାରିଲେ କି ନାହିଁ ହଉ ଆପଣ କାଲିକୁ ଧରି ଆସନ୍ତୁ ନହେଲେ ପଅରଦିନକୁ ଆସନ୍ତୁ ଡକ୍ଟର ତ ସୋମବାର ଦିନ ହିଁ ରହୁଛନ୍ତି ହେଲା ଠିକ୍ ଅଛି ଆଜ୍ଞା